ଛୋଟ ଥିଲି ସେତେବେଳେ ରୋଷେଇ କରୁନଥିଲି ମୋର ଯେତେବେଳେ ଦଶମ କ୍ଲାସ୍ ହେଲା ସେତେବେଳେ ମା' କହିଲେ କି ରୋଷେଇବାସ କରିବାକୁ ମୁଁ ସେତେବେଳକୁ ଫାଷ୍ଟ ରୋଷେଇ କରିବା ଆରମ୍ଭ କଲି ରୋଷେଇ ଫାଷ୍ଟ ଫାଷ୍ଟ ଖରାପ ହେଲା ତା'ପରେ ଆସ୍ତେ ଆସ୍ତେ ଶିଖୁ ଶିଖୁ ସେହି କାମ ଆରମ୍ଭ କଲି ଆଉ ଏବେ ଅଠର ଉଣାଇଶ ବର୍ଷ ହେଲା ରୋଷେଇବାସ ମୁଁ କରିଆସୁଛି ଏଥିପାଇଁ ମୋ ମା' ମୋତେ ରୋଷେଇ କରିବାପାଇଁ ଉତ୍ସାହ କରିଥିଲେ